ମୁଁ ପଞ୍ଚମ ଶ୍ରେଣୀରେ ପଢ଼ିଲା ବେଳେ ଆମେ ସ୍କୁଲରେ ଭ୍ରମଣରେ ଯାଇଥିଲୁ ଆମେ ଭୁବନେଶ୍ୱର ନନ୍ଦନକାନନ ବୁଲିବା ପାଇଁ ଯାଇଥିଲୁ ଆମେ ସାର୍ ଙ୍କ କିଛି ଦୁଇଶହ ଟଙ୍କା ଲେଖା ଆଦାୟ କରି ଆମେ ବସ୍ ଭଡା କରି ଆମେ ସମସ୍ତେ ଯିବା ପାଇଁ ବାହାରିଲୁ ବାଟରେ ଯାଇ କେତେ ବାଘ ଭାଲୁ ହାତୀ ସବୁ ଏସବୁ ଜୀବଜନ୍ତୁଙ୍କୁ ଦେଖିଲୁ ବଣଭୋଜି ମଧ୍ୟ କଲୁ ବଣଭୋଜି କରି ବହୁତ ରାତିରେ ମଧ୍ୟ ଆମେ ଫେରିଲୁ ଏସବୁଥିରେ କରି ସାଙ୍ଗମାନଙ୍କ ସହ ମୋର ମେମୋରି ଫୁଲ୍ ହୋଇ ଏସବୁ ଆଜି ମଧ୍ୟ ମନେ ପଡ଼େ ଏସବୁ ମୋ ପାଇଁ ସ୍ମୃତି ହୋଇ ଆଜି ଜାଙ୍କେ ଅଛି